ସାଙ୍ଗ ଦହିବରା ଖାଇବାକୁ ଯିବୁ ତୋ ଦୋକାନରେ ଅଛି ତ କଲେଜ୍ ଛକ୍ ବାଟେ ଯିବା କି ହଁ ତା ପଇସା କିନ୍ତୁ ତୁ ନେବୁ ଏବେ ଦହିବରା କେତେ ନେବ ଚାର୍ଟା ନାଇଁ ସେମିତି ଲଗା ହଜାର ଟଙ୍କା ବେଶୀ ନାଇଁ ତ ହଜାର ଟଙ୍କା ଦୁଇ ହଜାର ନେଇକି ଯିବା ଦହିବରା ଖାଇବାକୁ ହେଇ କେତେଟାବେଳେ ଯିବୁ ପାଞ୍ଚ ଛଅଟା ରାତିରଟାଏ ରାତିରେ ତୁ ବୋହିବୁ ନା ନାଇଁ ଖାଲି ଦହିବରା ଖାଇବାକୁ ଭଲ ଲାଗୁଛିରେ ଅଛି ତ ହଁ ମୋର ଗୋଟେ ସାଙ୍ଗ ଆସିବ କିନ୍ତୁ ଦେଖ୍ ହଁ ହଁ ହଁ ଆସିବ ମୋ ସାଙ୍ଗ ଗୋଟେ ଆସିବ ଆଉ ଆସିବ ସେ ଦୁଇଟା ଆସିବ ଦୁଇଟା ପରେ ଆସିବ ଛଅଟା ଛଅଟା ଅଧେ ବେଶି ହେଇ ଯାଉଛିରେ

ହଁ ହଁ ରହ ରହ ଟିକେ ରହ ହଁ ହଁ ଯିବି ଘରେ ଏକା ଅଛି ମୁଁ ଏଠି ବେଶିଦିନ ଏବେ ଏକା ଆସିଲି ଏହି ପାଞ୍ଚ ଛଅ ଦିନ୍ ହେଇଛି ଆସିଛି ଏବେ ଘରେ କାମ ଚାଲଛି ତ ସେଥିପାଇଁ ଘରୁ ଗୋଟେ ହେଇପାରୁନି ବାଲିମେଳା କି କୁଆଡ଼େ ଯିବା ବାଲିମେଳା କିସରେ ଯିବା ବାଲିମେଳା ଗୋଟେ ତୋର ତ ମାଲକାନାଗିରି ଗୋଟେ ଥିଲା ଓହ ସେ ରହୁଛି କେମତି ଓଲଟା କେମତି ଆସିବେ ବ୍ୟବସାୟ କେମିତି ହେଉଛି ତୋର୍ ହଁ ହଁ ବର୍ତ୍ତମାନ ଭଲ୍ ଚାଲିଛି ତ ଭଲ ଆଉ

ପାର୍ସଲ୍ ତୁ ରଖନା ଏକ୍ କାମ୍ କର୍ ଗରମ୍ ଗରମ୍ ଖାଇବା ରଖିଦେ ନଅଟା ତୁ ତୁ ଥିବୁ ତୁ ରୋଷେଇ କରି ଦେବୁ ଆମକୁ ସନ୍ଧ୍ୟାବେଳେ ଏକା ଖାଇବା ଆସିବା ଆଉ ଭଲ ହେବ ହେ ହଏ ହଏ ଆସ ଯିବା ଏବେ ଆସିବି ରହ ତୁମେ ଭାଇ କ'ଣ କରୁଛ ଏବେ ହଁ ହଁ ହଁ ହଁ ରଖ୍ ରଖ୍